ବ୍ରହ୍ମାଣ୍ଡରେ ଅନ୍ୟ ଗ୍ରହମାନଙ୍କରେ ଜୀବନ ଅଛି ବୋଲି ବୋଲି ଏବେ ଜଣା ପଡ଼ୁଛି କାହିଁକିନା ଆଗେ ତ ଆମେ ଜାଣୁନଥିଲୁ ଯେ ଅନ୍ୟ କେଉଁ ଗ୍ରହମାନଙ୍କରେ ଜୀବନ ଅଛି କି ନାହିଁ ଏବେ କିନ୍ତୁ ବିଜ୍ଞାନ ବହୁତଗୁଡ଼ିଏ ଉନ୍ନତି କରିବା ଦ୍ୱାରା ଏବେ ଜଣାପଡ଼ୁଛି ମଧ୍ୟ ଅନ୍ୟ ଗ୍ରହରେ ଆମ ଭଳି ଜୀବନ ସତ୍ତା ରହିଅଛି ଯଥା ସାଧାରଣତଃ ମଙ୍ଗଳ ଗ୍ରହ ଦେଖିଲେ ଏବେ ବୈଜ୍ଞାନିକମାନେ କହୁଛନ୍ତି ଯେ ମଙ୍ଗଳରେ ମଧ୍ୟ ଜୀବନ ସତ୍ତା ରହିଅଛି ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନ ସତ୍ତା ରହିଅଛି ଯାହା ହେଉ ଏକ ବହୁତ ବଡ଼ ପଦକ୍ଷେପ ବହୁତ ବଡ଼ ଗୋତିଏ ଉନ୍ନତି ଆସିଛି ଆମ ବିଜ୍ଞାନ କ୍ଷେତ୍ରରେ ଯାହାଦ୍ଵାରାକି ବିଶ୍ଵ ବ୍ରହ୍ମାଣ୍ଡରେ ଥିବା ଅନ୍ୟ ଗ୍ରହମାନଙ୍କରେ ମଧ୍ୟ ଜୀବନ ସତ୍ତା ଅଛି ବୋଲି ଆମେ ଜାଣିପାରୁଛୁ